ହ୍ୟାଲୋ ମୁଁ ଲକ୍ଷ୍ମୀ କହୁଥିଲି ଆପଣ ରେନବୋ ହୋଟେଲରୁ କହୁଥିଲେ ତ ଆଜ୍ଞା ଆପଣ ଚିହ୍ନିପାରିଲେ ଆଚ୍ଛା ମୁଁ କିଛି ଖାଦ୍ୟ ମଗାଇବାକୁ ଚାହୁଁଥିଲି ତ ସେ ପୁରୁଣା ଠିକଣାରେ ନୁହେଁ ସାର୍ ମୋ ନୂଆ ଠିକଣାରେ ଆପଣ ମୋ ନୂଆ ଠିକଣାଟା ଦେଉଛି ଆପଣ ପୁରୁଣା ଠିକଣା ସାଙ୍ଗରେ ନୂଆ ଠିକଣାଟାକୁ ଯୋଗ କରି ଦିଅନ୍ତୁ କେନ୍ଦୂପଡ଼ା ଗାଁରେ ଖାଦ୍ୟଟା ପଠାଇଦେବେ ଆଜ୍ଞା ମୁଁ ସେହି ପୁରୁଣା ଯାଗାରେ ଆଉ ରହୁନି ତ ଏହି ନୂଆ ଯାଗାକୁ ଟିକେ ପଠାଇ ଦେବେ ଆଜ୍ଞା ସାର୍ ଧନ୍ୟବାଦ